ହଁ ଆମ ଗାଁରେ ଖୋଲରେ ମଳତ୍ୟାଗ କରୁଥିଲେ ଲୋକମାନେ ସାଧରଣରେ ଯେଉଁମାନେ ଯେଉଁଠି ଚାହିଁବେ ସେଇଠି ମଳତ୍ୟାଗ କରୁଥିଲେ କିନ୍ତୁ ଏବେ ତାର କୌଣସି ଦା ମଳତ୍ୟାଗ କେହି ବାହାରେ କରୁନାହାନ୍ତି କାରଣ ସରକାରଙ୍କ ତରଫରୁ ଆମର ସବୁ ମାଗଣା ଲାଟ୍ରିନ୍ ମିଲିଯାଇଛି ପାଇଖାନା ଯେଉଁଟାକି ଲୋକମାନେ ଘରେ ଘରେ ବସେଇକି ସେମାନେ ନିଜ ଘର ଭିତରେ ହିଁ ଦ ମଳତ୍ୟାଗ କରୁଛନ୍ତି ତେଣୁ ଆମର କୌଣସି ଅସୁବିଧା ଏବେର କିଛି ଅସୁବିଧା ନାହିଁ କିନ୍ତୁ ଆଗରେ ଯେତେବେଳେ ଲୋକ ସବୁ ବାହାରେ ମଳତ୍ୟାଗ କରୁଥିଲେ ଗାଁକୁ ବହୁତ ସମୟ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହେଉଥିଲା କ'ଣ ନା ସେହି ସବୁ ମାଛି ମଶା ତା' ଉପରେ ବସି ଆସିକି ଖାଦ୍ୟରେ ବସୁଥିଲେ ଯାହାଫଳରେ ପେଟ ଦେହ ଖରାପ ହେଉଥିଲା ହଇଜା ଭଳିଆ ବଡ଼ ବଡ଼ ରୋଗ ହେଉଥିଲା ଏବଂ ଆମର ତା' ପାଇଁ ଆମର ବହୁତ ଲୋକ ମରି ଯାଉଥିଲେ ତେଣୁ ସେ ଖା ତାପରେ ତାର ଗ୍ୟାସଟା ଯେତେବେଳେ ଗାଁ ଚାରିଆଡ଼ୁ ସବୁ ବ୍ୟାପି ଯାଉଥିଲା ସେତେବେଳେ ମଧ୍ୟ ସେ ଗୁଡ଼ାକ ସମସ୍ତଙ୍କ ସ୍ଵାସ୍ଥ୍ୟ ପକ୍ଷେ ଖରାପ ହେଉଥିଲା ତାପରେ ପୋଖରୀମାନଙ୍କୁ ଯେତେବେଳେ ସେ ପାଣି ଗୁଡ଼ାକ ମଇଳା ପାଣି ଗୁଡ଼ାକ ଯେତେବେଳେ ଭାସିକି ଯାଉଥିଲା ପୋଖରୀକୁ ସେ ପୋଖରୀ ପାଣି ବ୍ୟବହାର କରିବା ଦ୍ଵାରା ଆମର ଗାଈ ଗୋରୁ ମଧ୍ୟ ରୋଗ ମ ପଡ଼ି ରୋଗରେ ପଡ଼ୁଥିଲେ ମଣିଷମାନେ ମଧ୍ୟ ବହୁତ ମାତ୍ରାରେ ରୋଗରେ ପଡୁଥିଲେ କାରଣ ସେ ପାଣିକି ଏବେ ସିନା ନଳକୂପର ସୁବିଧା ହୋଇକି ସବୁ ସୁବିଧା ହୋଇଗଲାଣି କିନ୍ତୁ ଆମର ସେହି ପାଣି ଯେତେବେଳେ ପିଉଥିଲେ ପୋଖରୀ ପାଣି ବା ଗାଡ଼ିଆ ପାଣି ଲୋକ ତାକୁ ତା ସେ ପାଣି ପିଇବା ଦ୍ଵାରା ବହୁତ ରୋଗ ଆକ୍ରାନ୍ତ ହୋଉଥିଲେ ଝାଡ଼ା ବାନ୍ତି ମହାମାରୀ ଭଳିଆ ବଡ଼ ବଡ଼ ରୋଗ ହେଉଥିଲା ତେଣୁ ଏହାର ବହୁତ ପ୍ରକାରର କ୍ଷତି ହେଉଥିଲା ଏବେର ସେହି ଜିନିଷଟା ହେଉନି ଏବେ ଟିକିଏ ତ ତା' ପ୍ରତି ଧ୍ୟାନ ଦେଇଛନ୍ତି ଲୋକମାନେ ଚାଲାକ ହେଲେଣି ଜାଣିଲେଣି ବାହାରେ ମଳତ୍ୟାଗ କରିବା ଦ୍ଵାରା ଆମ ନିଜର କ୍ଷତି ହେଉଛି ତେଣୁ ଏବେ କେହି ଆଉ ଯାଉନାହାନ୍ତି ବାହାରକୁ ସମସ୍ତେ ନିଜ ଘର ଭିତରେ ହିଁ ମଳତ୍ୟାଗ କରୁଛନ୍ତି